ମୁଁ ଜଣେ ମାଛ ବେପାରୀ ମତେ ମାଛ ଧରିବାକୁ ଭଲ ଲାଗେ ଓ ନଈରେ ମତେ ଡଙ୍ଗା ନେଇକରି ମାଛ ଧରିବାକୁ ବହୁତ ଭଲ ଲାଗେ ଏଣୁ ମୁଁ ସବୁବେଳେ ମାଛ ଧରୁ ନଈରୁ ଡଙ୍ଗା ନେଇକରି ବଜାର କ'ଣ କରି ବିକୁଛି ବହୁତ ପଇସା ମିଳୁଛି ମତେ ଆନନ୍ଦ ହେଉଛି ସେଥିପାଇଁ ମୁଁ ସବୁବେଳେ ମାଛ ବେପାର ରଖା କରୁଛୁ ମାଛ ଧରିକରି ମୁଁ ସମସ୍ତ ଉପକାର କରୁଛି ସମସ୍ତେ ଖାଇପାରୁଛି ମାଛ ଭଲ ଭଲ ମାଛ ବଡ଼ ମାଛ ସାନ ମାଛ ସବୁ ରକମର ମାଛ ସମସ୍ତେ ଖାଇପାରୁଛି ସେମାନେ ସେମାନେ ମିଶ ଭଲ ଭଲ କରୁଛି ମତେ ସେଠାରେ ବହୁତ ଖୁସି ମିଳେ ସେଥିପାଇଁ ମୁଁ ମାଛ ସବୁବେଳେ ଧରୁ ମାଛ ଧରିକରି ବେପାର କରୁ ସେଠାରେ ମୋ ଆମ ଘର ସବୁ ଚଳନ୍ତି ସେ ପଇସାରୁ କିଛି ପଇସା ଜମେଇ ରଖିଥାଏ କାରଣ ନୂଆ ନୂଆ ଜାଲ କିଣିକି ମାଛ ଧରିବା ପାଇଁ ଏସବୁ ଆଉ ଟିକେ ବଡ଼ କରିବି ଆମ ବ୍ୟବସାୟ ସେଥିପାଇଁ ମୁଁ ସବୁବେଳେ ମାଛ ଧରି